ଅନ୍ତତଃ ଏ ଟୁର୍ଣ୍ଣାମେଣ୍ଟ୍ କୌଣସି ପଲିଟିକାଲ୍ ପାର୍ଟି ଏଇ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିନଥାଏ ଟୁର୍ଣ୍ଣାମେଣ୍ଟ୍କୁ ଆୟୋଜନ କରିଥାଏ କୌଣସି ଏହିପରିକା ଘରୋଇକରଣ ସଂସ୍ଥା ଥାଏ କିମ୍ବା ଭାରତ ସରକାର ଭାରତ ଗଭ୍ମେଣ୍ଟ୍ଙ୍କ ତରଫ କ୍ରିକେଟ୍ ଆସୋସିଏସନ୍ ଅଛି ଫୁଟବଲ୍ ଆସୋସିଏସନ୍ ଅଛି ଏମାନେ ଅର୍ଗାନାଇଜ୍ କରିଥାଏ କିନ୍ତୁ କୌଣସି ପଲିଟିକାଲ୍ ୟୁନିଅନ୍ ତରଫରୁ କେବେ ବି ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୁଏ ନାହିଁ ପ୍ରତି ଖେଳ ଭାରତର ଅଲଗା ଅଲଗା ବିଭାଗ ଦେଖିଥାଏ ଯେମିତିକି କ୍ରିକେଟ୍ ଦେଖିବା ଲାଗି ସେମାନଙ୍କର ଅଲଗା ଡିପାର୍ଟମେଣ୍ଟ୍ ଅଛି ବା ଅଲଗା ବ୍ୟବଧାନ ଅଛି ଫୁଟବଲ୍ ଖେଳିବାର ଲାଗି ସେମାନଙ୍କୁ ଅଲଗା ବ୍ୟବଧାନ୍ ଅଛି କବାଡ଼ି ଜିମ୍ନାଷ୍ଟିକ୍ ଆଥ୍ଲେଟିକ୍ ଏଗୁଡ଼ାକ ଦେଖିବା ପାଇଁ ଅଲଗା ବ୍ୟବସ୍ଥା ଅଛି ତ ସେଥିଲାଗି କୌଣସି ପଲିଟିକାଲ୍ ପାର୍ଟି କେବେ ବିି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିନଥାଏ